ବଗିଚାରେ ଉତ୍ପାଦିତ ଫୁଲ ଓ ଫଳକୁ ନେଇ ମୁଁ ବଜାରରେ ବିକ୍ରି କରେ ଯେମିତି ଫୁଲ ଠାକୁର ପୂଜା ମଧ୍ୟ କରିଥାଏ ନିଜେ କରିବା ସହିତ ଅନ୍ୟମାନଙ୍କୁ ସାହି ପଡ଼ିଶାରେ ଦେଇଥାଏ ଏବଂ ବିଭିନ୍ନ ପ୍ରକାରର ଅନୁଷ୍ଠାନକୁ ବିକ୍ରି କରିବାକୁ ନେଇଥାଏ ଫୁଲକୁ ଆଉ ଯେମିତି ଗଣେଶ ପୂଜା ହେଲା ସରସ୍ଵତୀ ପୂଜା ହେଲା ଏ ବିଭିନ୍ନ ପ୍ରକାର ପୂଜାରେ ମୁଁ ଦୁର୍ଗା ପୂଜା ହେଲା ଫଳ ଫୁଲ ନେଇଥାନ୍ତି ସମସ୍ତେ ଆସିକି କିଣିକି ନେଇଥାନ୍ତି ବଜାରରେ ଫୁଲର ଚାହିଦା ବହୁତ ଅଛି ନେଲେ ସେଗୁଡ଼ିକ ବିକ୍ରି କରିକି ମୋର ଅଭାବ ଅସୁବିଧାକୁ ସବୁ ମୁଁ ଦୂର କରିପାରିଥାଏ ତା'ଫଳରେ ଅର୍ଥନୈତିକ ରୋଜଗାର କରିପାରିଥାଏ ଆଉ ଫଳ ଯେମିତି ସେଉ ହେଉ ଅଙ୍ଗୁର ହେଉ କମଳା ହେଉ ଡାଳିମ୍ବ ହେଉ ଆଉ ଆମର ସପେଟା ହେଉ ବିଭିନ୍ନ ପ୍ରକାରର ନଡ଼ିଆ ଏସବୁ ଫଳକୁ ମୁଁ ନିଜେ ଖାଇବା ସହିତ ବନ୍ଧୁବାନ୍ଧବଙ୍କୁ ଦେଇଥାଏ ଏବଂ ଆଉ ଅବଶିଷ୍ଟ ଫଳକୁ ବଜାରରେ ବିକ୍ରି କରି ସେଥିରୁ ମଧ୍ୟ କିଛି ଅର୍ଥ ଉପାର୍ଜନ କରି ନିଜେ ଚଳିବା ପାଇଁ ବହୁତ ସୁବିଧା ହୋଇଥାଏ